ଦଶ ରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା ହେଲା ଯେମିତି ପଚିଶି ଦୁଇଶହ ପଚିଶି ଦୁଇ ହଜାର ଦୁଇଶହ ପଚିଶି ଦଶ ହଜାର ପାଞ୍ଚଶହ ଦୁଇ ଲକ୍ଷ ପାଞ୍ଚ ହଜାର